ମୁଁ ବିଭିନ୍ନ ଭାଷାରେ ଓ ଭିନ୍ନ ଭିନ୍ନ ସ୍ଵର ଶୈଳୀରେ ମୁଁ ଗୀତ ଗାଇଥାଏ ଏବଂ ମୁଁ ବହୁତ ଭାଷାରେ ଗୀତ ଗାଇପାରେ ଯେମିତିକି ହିନ୍ଦୀରେ ଗୀତ ଗାଇଥାଏ ଭୋଜପୁରୀରେ ଗୀତ ଗାଇଥାଏ ଓଡ଼ିଆରେ ସମ୍ବଲପୁରୀରେ ଏବଂ ଏହି ଗୀତଗୁଡ଼ିକ ମୁଁ ଫୋନରୁ ଶିଖିଛି ତାପରେ ଟିଭିରୁ ବି ଶିଖିଛି ରେଡ଼ିଓରୁ ଶିଖିଛି ଇତ୍ୟାଦି ବହୁତ ବହୁତ ଜାଗାରୁ ମୁଁ ବହୁତ ପ୍ରକାର ଗୀତ ଶିଖିଛି